ଉକ୍ତ ଖେଳ ପାଇଁ କିଛି ଖେଳ ଜିନିଷ ଯେମିତିକି ବ୍ୟାଟ୍ ବଲ୍ ଫୁଟବଲ ଭୋଳିବଲ ନେଟ୍ ଏହିଭଳି କିଛି ଜିନିଷ ରହିବ ଦରକାର ଆଉ ଖେଳ ପାଇଁ ନିହାତି ଫିଲ୍ଡ ଗୁଟେ ଥିବା ଦରକାର ଯାହାଦ୍ୱାରା ପିଲାମାନେ ଖେଳିବେ ଓ ଖେଳିସାରି ତାଙ୍କୁ ଶିକ୍ଷକ ମାନେ ଭୁଲ କଲେ ତାଙ୍କୁ ଉପଯୁକ୍ତ ଶିକ୍ଷା ଦେବେ ଓ ଯାହାଦ୍ୱାରା ତାଙ୍କ ସ୍କୁଲ ସ୍କୁଲ ଲେବୁଲ ଗାଁ ଗାଁ ଲେବୁଲ ଏହିଭଳି ଭାବରେ ତାଙ୍କର କମ୍ପିଟିସନ ହେବ ଓ କମ୍ପିଟିସନ ହେଲାପରେ ତାଙ୍କ ପାଇଁ ଉପଯୁକ୍ତ ପ୍ରାଇଜ ଗୋଟେ ରହିବ ଯାହାଦ୍ୱାରା ପିଲାମାନେ କଷ୍ଟ କରି ଖେଳିବେ ଓ ପ୍ରାଇଜ ମଧ୍ୟ ପାଇବେ ତେଣୁ ପିଲାମାନେ ଖେଳିବାକୁ ମନ ଇଛା ଇଛା ପ୍ରକାଶ କରିବେ